ଉତ୍ତର ଭାରତ ଏବଂ ଦକ୍ଷିଣ ଭାରତ ବିଭିନ୍ନ ପ୍ରକାରର ଆଞ୍ଚଳିକ ଭାଷା ଥାଏ ସମସ୍ତଙ୍କର ଭିନ୍ନ ଭିନ୍ନ ପୋଷାକ ଖାଦ୍ୟ ଏମିତି ଭିନ୍ନ ଭିନ୍ନ ପ୍ରକାରର ଥାଏ ସେମାନଙ୍କର ଚାଲିଚଳନ ଭିନ୍ନ ଅଟେ ଉତ୍ତର ଭାରତର ଲୋକମାନଙ୍କର ଆଞ୍ଚଳିକ ଭାଷା ହେଉଛି କାନାଡ଼ ତେଲୁଗ୍ ତାମିଲ୍ ଏବଂ ଦକ୍ଷିଣ ଭାରତର ଆଞ୍ଚଳିକ ଭାଷା ଥାଏ ରାଜସ୍ଥାନ ସେମାନେ ଦୁଇଜଣଙ୍କର ଖାଦ୍ୟ ଥାଏ ବା ପୋଷାକ ଥାଏ ଉତ୍ତର ଭାରତର ପୋଷାକ ଥାଏ ଧୋତି ସହିତ କାନ୍ଧରେ ଗାମୁଛା ଥାଏ ଏବଂ ଦକ୍ଷିଣ ଭାରତର ଲୋକମାନଙ୍କର ପୋଷାକ ବହୁତ ଭିନ୍ନ ଅଟେ ଅଟେ ପୁରୁଷମାନଙ୍କର ସାଧାରଣତଃ ମୁଣ୍ଡରେ ପଗଡ଼ି ପିନ୍ଧିଥାନ୍ତି କିନ୍ତୁ ସେମାନଙ୍କର ଆମ ଭଳି ପ୍ୟାଣ୍ଟ୍ ସାର୍ଟ୍ ପିନ୍ଧନ୍ତି ଉତ୍ତର ଭାରତର ଖାଦ୍ୟ ଇଟିଲି ଓ ସମ୍ବର ହୋଇଥାଏ ଦକ୍ଷିଣ ଭାରତର ଖାଦ୍ୟ ବାଜେରା ରୁଟି ସହିତ ତଡ଼କା ହୋଇଥାଏ